ଆମ ଘରେ ଗାଈ ଅଛି ତା'ର ଛୁଆ ହେବାର ଥିଲା ସେ ଛୁଆଟା ହେଲା ଛୁଆଟା ହେଲା ଯେମିତି ଆମେ ଗାଈଟାକୁ ବହୁତ ସୁସ୍ଥ ସବଳ ଗାଈ ଆଉ ତା'ର ଛୁଆ ବି ଭଲ ଆଉ ଛୁଆ ହେଲା ଯେମିତି ଯେମିତି ସ୍ତ୍ରୀଲୋକକୁ ଫୁଟିଆଣି ଆଜି ପୋଖତି ମଣିଷଙ୍କୁ କ'ଣ ଦିଅନ୍ତି ଖାଦ୍ୟ ତାକୁ ବି ଆମେ ସେମିତି ଗାଈକି ସେଇଭଳିଆ ଖାଦ୍ୟ ଦଉ ଫୁଟିଆଣି ଦଉ ଆଉ କୁଣ୍ଡା ତୋରାଣି ଆଉ ପାଣି ଭଲ କୁଟା ଆଉ ଘାସ ସବୁ ଆଣିକିନି ପକାଉ ଗରମ ତୋରାଣି ଗରମ କରିକିନି ଦଉ ଖାଦ୍ୟ ଖାଇବାକୁ କୁଣ୍ଡା ଚୋକଡ଼ ସବୁକଥା ଆଣିକିନି ଦଉ ଗାଈ କ୍ଷୀର ଦେବ